ହଁ କୁହନ୍ତୁ ସମ୍ବଲପୁରୀ ଶାଢ଼ୀ ଯଦି ଦରକାର ଥିଲା ଆପଣ ଏଇଠୁ କାଇଁ କିଣିବେ ଏଇଠି ତ ଅଧିକା ପଇସା ବି ପଡ଼ିବ ଆଉ ଠିକ୍ ଜିନିଷ ଦେବେ କି ନାହିଁ ସେଇଟା ଜଣା ନାହିଁ ତ ଭଲ ହେବ ଯଦି ଆପଣ ବୁଲିବାକୁ ଆସିଛନ୍ତି ତା'ହେଲେ ସମ୍ବଲପୁର ବୁଲି ଯାଆନ୍ତୁ ସେଇଠୁ ନେଇଯିବେ ନାଇଁ ସେଇଠି ଆକଚୁଲି ଲୋକମାନେ ତ ବୁଣନ୍ତି ହାତରେ ନା ତ ସେଇଠି ପାଟ ଗାମୁଛା ଯାହା ବି ଦରକାର ହେବ ସେଇଠୁ ମାନେ ଦୋକାନ ଶୋ ରୁମରୁ ନ କିଣିକି ଆପଣ ଚାହିଁଲେ ଲୋକମାନେ ଯେଉଁମାନେ ବୁଣୁଥିବେ ଆପଣ ତାଙ୍କଠୁ ହିଁ ଡାଇରେକ୍ଟ ନେଇଯିବେ ଆଉ ଏଠି ତ ଆଜ୍ଞା ହଁ ଚିହ୍ନା ପରିଚ କହିଲେ ତ ହଁ ଜଣ ଜଣେ ଦୁଇ ଜଣ ଲୋକ ଅଛନ୍ତି ସିଏ ତାଙ୍କୁ ପଚାରିଲେ ସେ କହି ଦେବେ

ହ୍ୟାଲୋ ହଁ ମୁଁ କହୁଥିଲି କି ଏଇଠି ଲୋକମାନେ ହାତରେ ବି ବୁଣି ଥାଇପାରନ୍ତି ନ ବି ବୁଣି ଥାଇପାରନ୍ତି ଆଉ ଦ୍ୱିତୀୟ କଥା ହେଲା ଯଦି ହାତରେ ବୁଣି ବି ଥିବେ ତା'ହେଲେ ଦୁଇହଜାରରୁ ପାଞ୍ଚହଜାର ଭିତରେ ବହୁତ ଭଲ ଶାଢ଼ୀ ମିଳିଯିବ ସମ୍ବଲପୁର ଗଲେ ଏଠି ସେଇଟା ପାଞ୍ଚ ହଜାରରୁ ଦଶହଜାର ଭିତରେ ଲୋକମାନେ କହୁଛନ୍ତି ଆପଣ କେତେ ଦିନ ପାଇଁ ବୁଲିବାକୁ ଆସିଥିଲେ ସାତ ଆଠ ଦିନ ପାଇଁ ବୁଲିବାକୁ ଆସିଛନ୍ତି ଟି ଢେର ସମୟ ଅଛି ଆପଣ ସମ୍ବଲପୁର ଯାଇ କିରି ସେଇଠି ବହୁତ ମାନେ ଭଲ ଭଲ ଯାଗା ଅଛି ବୁଲିବା ପାଇଁ ସେଠି ବୁଲିକି ସେହି ସମ୍ବଲପୁରୀ ଶାଢି ବି ନେଇ ପାରିବେ ସେଇଠି ପାଟ ଫାଟ ସବୁ ମିଳେ

ସିଏ ସବୁ ସେହି ସେହି ମାନେ ଯା ଯେଉଁ ଲୋକମାନେ ନିଜେ ବୁଣୁଛନ୍ତି ସେହି ମାନଙ୍କଠୁ ଯଦି ଆପଣ ଡାଇରେକ୍ଟ୍ ନେଉଛନ୍ତି ମାନେ ଆଉ କିଛି ବଡ ଦୋକାନକୁ ବି ଶୋରୁମ୍କୁ ନ ଯାଇକି ମାନେ ସବୁ ଦୁଇ ପାଞ୍ଚ ଭିତରେ ପଡ଼ିବ ଆଉ ସେଇଠିକି ଗଲେ ଆଉ ଗୋଟେ ସେଇଠି ଗଲେ ଆଉ ଗୋଟେ ଫାଇଦା କି ଆପଣ ନିଜେ ଦେଖିପାରିବେ କି ନିଜେ ସେ ଲୋକମାନଙ୍କ ସହିତ କଥା ହେଇ ପାରିବେ ଆପଣଙ୍କୁ କେମିତି ଡିଜାଇନର ଦରକାର କ'ଣ ଦରକାର ତ ତାଙ୍କ ସହିତ ଡାଇରେକ୍ଟ୍ କଥା ହେଇକି ନେଇ ପାରିବେ

ସେହି ଶାଢ଼ୀଟା ସେଇଠି ସେହି ଚାରିହଜାର ପାଖାପାଖି ପଡ଼ିଯିବ ଆପଣ ଯେଉଁଟା ପାର୍ଟିକୁଲାରଲି କହୁଛନ୍ତି ଏଇଠି ଦଶ ପାଖାପାଖି ଯେଉଁଟା କହୁଛନ୍ତି ନାଇଁ ନାଇଁ କଲର୍ ଫଲର ଛାଡ଼ିବନି ନାଇଁ ନାଇଁ ମୁଁ କହିଲି ଆପଣ ଲୋକମାନେ ଯେଉଁମାନେ ବୁଣୁଥିବେ ଆପଣ ତାଙ୍କଠୁ ଡାଇରେକ୍ଟ୍ ଉଠାଇ ଦେବେ ତ ସେହି ପିଓର୍ ସମ୍ବଲପୁରୀ ହିଁ ସେମାନେ ଆଜ୍ଞା ହଁ ହଁ ହଉ ଆପଣ ଯଦି ହେବ ଆଜି ସନ୍ଧ୍ୟା ବେଳେ ଟ୍ରେନ୍ ଅଛି ଆପଣ ଯାଆନ୍ତୁ ସମ୍ବଲପୁର ସେଇଠୁ ହିଁ କିଣି ଦେବେ ସେଇଠି ଭଲ ରହିବ ଶାଢ଼ୀ କିଣିବା

ନାଇଁ ନାଇଁ ମୁଁ କଣ୍ଟାକ୍ଟ୍ ନମ୍ବର୍ ଆପଣଙ୍କୁ ଦେଇ ଦେବି ଆପଣ ଯାଇକି ଆସନ୍ତୁ ହଉ ତା'ହେଲେ ଲେଖନ୍ତୁ କଣ୍ଟାକ୍ଟ୍ ନମ୍ବର୍ ତାଙ୍କର ଲେଖନ୍ତୁ ତାଙ୍କୁ ପଚାରିକି ପଳେଇବେ ଏଇଟ୍ ନାଇନ୍ ଏଇଟ୍ ଫୋର୍ ଏଇଟ୍ ନାଇନ୍ ଏଇଟ୍ ଫୋର୍ ଡବଲ୍ ଏଇଟ୍ ଜିରୋ ଡବଲ୍ ଏଇଟ୍ ଜିରୋ ଏ ଏହି ଲୋକଙ୍କୁ କଲ୍ କଲେ ସେ ଆପଣଙ୍କୁ ମାନେ ଠିକ୍ ଯାଗାକୁ ନେଇଯିବେ ଏଇଠୁ କିଣିବା ପାଇଁ କି

ହଉ ଠିକ୍ ଅଛି ଧନ୍ୟବାଦ ଏବେ ହଁ